ମୋ ଜୀବନର ସବୁଠାରୁ ଲମ୍ବାପଦଯାତ୍ରା ଏକ କୋରାପୁଟର ଏକ ଜା ସ୍ଥାନରେ ହେଇଥିଲା ସେଇ ଜାଗାରୁ ଜଳପ୍ରପାତକୁ ଯିବାକୁ ମିନିମମ ସାତ କିଲୋମିଟର ଚାଲିବାକୁ ପଡ଼ିଥିଲା ଏହା ସବୁଠାରୁ ସ୍ମରଣୀୟ ଜାଗା ଥିଲା ଏବଂ ଏହା ବହୁତ ସୁନ୍ଦର ସ୍ଥାନଟିଏ ଘାଟି ଉପରେ ଏବଂ ପାହାଡ଼ ଉପର ଦେଇକି ଯିବାକୁ ପଡ଼ିଥିଲା ଏଠାର ସିନେରୀ ବହୁତ ବଢ଼ିଆ ଆସିଥିଲା ଏବଂ ଏଠାର ଫଟୋ ମଧ୍ୟ ବହୁତ ସୁନ୍ଦର ଆସିଥିଲା ସେଠାରେ ଥଣ୍ଡାଥଣ୍ଡା ପବନ ବହୁଥିଲା ଏବଂ ଅକ୍ସିଜେନ ଲେବୁଲ ବହୁତ ବଢ଼ିଆ ଥିଲା ସେ ପୁଣି ଜଙ୍ଗ ଚାରିଆଡ଼େ ଜଙ୍ଗଲ ଥିଲା ଏବଂ ସେଥିରେ ବିଭିନ୍ନ ପ୍ରକାର ପକ୍ଷୀମାନେ ବୋବୋଉ ଥିଲେ ସେଠିକାର ଆଦିବାସୀ ଲୋକ ମଧ୍ୟ ଥିଲେ ସେମାନେ ମଧ୍ୟ ବହୁତ ଆମୁକୁ ହେଲ୍ପ କଲେ ଏଠାରେ ସେ ସେଠାରେ ମଧ୍ୟ ବହୁତ ଆମେ ସୁବିଧା ମଧ୍ୟ ପାଇଲୁ ଏବଂ ବିଭିନ୍ନ ପ୍ରକାରର ଜିନିଷ ଖାଇଲୁ ଫଳମୂଳ ଏବଂ ଜଙ୍ଗଲ ଜାତଦ୍ରବ୍ୟ ମଧ୍ୟ ଆମେ ଦେଖିବାକୁ ପାଇଲୁ ସେଠାରେ ଆମେ ଗାଧେଇଲୁ ଏବଂ ବହୁତ ଏନ୍ଜୟ କଲୁ ଏବଂ ଆସିଲୁ ସେ ବହୁତ ଆମେ ଯେଉଁଠାରେ କାର୍ ରଖିଲୁ ତାଠାରୁ ମିନିମମ ଛଅରୁ ସାତ କିଲୋମିଟର ଦୂରଥିଲା ଆଉ ଆମେ ସେଠାରେ ଯାଇ ରୋଷେଇ ମଧ୍ୟ କଲୁ ଖାଦ୍ୟ ଖାଇକି ଆସିଲୁ ସେଠାରେ ସୂର୍ଯ୍ୟାସ୍ତ ବହୁତ ସୁନ୍ଦର ଲାଗିଲା କାରଣ ପାହାଡ଼ ଉପୁରୁ ଯେତେବେଳେ ସୂର୍ଯ୍ୟଟି ତଳୁକୁ ଆସୁଥିଲା ବହୁତ ସୁନ୍ଦର ଲାଗିଲା ସେଇ ସୂର୍ଯ୍ୟାସ୍ତ ସମୟଟି କହିହେବ ନାହିଁ ସେୟା ଗୋଟେ ମେମୋରେବୁଲ ଡେ ହେଇକି ରହିଲା